ଭାରତରେ ସବୁବେଳେ ସମସ୍ତେ ସୁସ୍ଥକର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ଯେମିତିକି ସେମାନେ ସବୁବେଳେ ପାଇଁକା ଭାତ ଡାଲି ଆଉ ସନ୍ତୁଳା ମାଛ ବେସର ହେଇଥାଏ ଏହି ପ୍ରକାରର ଖାଦ୍ୟ ଖାଇବାକୁ ବହୁତ୍ ପସନ୍ଦ କରନ୍ତି ଦୈନନ୍ଦିନ ଜୀବନରେ ଆମର ମସଲା ଜାତୀୟ ଖାଦ୍ୟ ମଧ୍ୟ ତିଆରି ହୁଏ ଯେମିତିକି ମାଛ ତରକାରୀ ମାଂସ ତରକାରୀ ମଟନ୍ ତରକାରୀ ଏବଂ ସାଧାରେ କୋବି ତରକାରୀ ଆଉ ପନିର୍ ତରକାରୀ ଏମିତି ସବୁ ପରିବା ପଡ଼ିକରି ତରକାରୀ ହୁଏ ପରିବାରେ ମସଲା ପଡ଼ିକି କ'ଣ ନା ପିଆଜ ଅଦା ରସୁଣ ଆଉ ଜିରା ଏହିସବୁ ବାଟିକରି ଗୋଟିଏ ମସଲା ପ୍ରସ୍ତୁତ ହୁଏ ଏବଂ ପଡ଼ିକି ରୋଷେଇ ହୁଏ ଆମେମାନେ ଟିକିଏ ତେଲ କମ୍ ଖାଇଥାଉ କାହିଁକିନା ଆମର ଦେହ ଟିକିଏ ସ୍ୱାସ୍ଥ୍ୟକର ରହିବ ସେଥିପାଇଁ ଆମେ ସବୁବେଳେ ମସଲାମସଲି କମ୍ ଖାଉ ଏବଂ ଭଲ ଭଲ ଖାଦ୍ୟ ତିଆରି କରିକି ଖାଇବାକୁ ଆମକୁ ବହୁତ ଭଲ ଲାଗେ